ଏଇ ମାଛ ଆଣିବା ପାଇଁ ଯାଉଥିଲି ମାଗୁର ମାଛ ତୁମେ କି ମାଛ ଆଣିବ ନାଇଁ ନାଇଁ ମାଗୁର ମାଛ ଖାଇବେ ବୋଲି ସେ କହିଥିଲେ ବୋଲି ନେଇକି ଯାଉଛି ନା ସବୁଦିନ କ'ଣ ନେଇକି ଯିବା ହେଉଛି ନା ପୋହଳା ମାଛ କ'ଣ କରିବେ ଆମର ମାଗୁର ମାଛ ଝୋଳ କରିବା ଆଉ ନାଇଁ ଯେ ଏତିକି ଆସିବେ ଇଚ୍ଛା ହେଲା ଖାଇବା ପାଇଁ ଆଉ ସେମିତି କ'ଣ ପଇସା ରଖିଲେ ସବୁଦିନ ହେବ ଦିନେ ଅଧେ ତ ଖାଇବା ପାଇଁ ପଡ଼ିବ ନା ତୁମର ତୁମର ଆଜି ପୋହଳା ଖାଉଛ ସେଦିନ ପା ନେଇକି ଯାଇଥିଲ ମାଗୁର ମାଛ ହଁ ତୁମର କ'ଣ ତୁମର କ'ଣ ପୋହଳା ଖାଇବ ତୁମର ତ ଏତେ ବଡ଼ ବଡ଼ ଚିଙ୍ଗୁଡ଼ି ଇଲିଶି ଖାଇବ ନାଇଁ ସେଇଟା କଥାରେ ସିନା ଅଛି ଆମେ କ'ଣ ସବୁବେଳେ ଖାଇ ପାରୁଛୁ ହଁ ସିଏ ସେମିତି ଆଣୁଥିଲା ଆଉ ତୁମେ ଆସିବ ନହେଲେ ଆମ ଘରକୁ ଖାଇବା ପାଇଁ ତୁମକୁ ନିମନ୍ତ୍ରଣ କରିଦେଲି ଆଉ ଦେଖିବା ଗଲେ ଜଣାପଡ଼ିବ ମାଛ ତ ରେଟ୍ ହେଲାଣି ବହୁତ ନୂଆ ବଜାର ଯିବା ଆଉ ହଁ ସେଇଠୁ ଦେଖିବା ଆଉ ହଁ ମାଛ ତ ରେଟ୍ ହେଲାଣି ଆଉ ମାଛ କ'ଣ ଖାଇବା ହଁ ଯାହା ହଉ ଧାର ବାକି କରଜରେ ତୁମେ ତ ଖାଇ ପାରୁଛ ପୋହଳା ମାଛ ଆମେ କ'ଣ ଡେଲି ଡେଲି ଖାଉଛେ ତୁମର ତ ସେଇଠି ଦୋକାନ ଦୋକାନ ଅଛି ସେଠୁ ଡେଲି ଡେଲି ଖାଇବ ଯାଇକି ଆଉ ଖାଉଛ ଆଉ କ'ଣ ହଉ ଦେଖିବା ଚାଲ କ'ଣ ମାଛ ଅଛି ସେଠି ଯାଇକି ଆଣିବା ଆଉ ଲେଟ୍ ହେଲାଣି ହଉ ଚାଲ ନେଇକି ଯିବା ମାଛ ଆଣିବା

ହଉ ଚାଲ ଦେଖିବା ମାଛ କ'ଣ ଉଠିଛି ନେଇକି ଆସିବା ଆଉ